ମୋ ରୁଷେଇ ଘର ନୁହେଁ ତ ସିଏ ଲକ୍ଷ୍ମୀ ଭଣ୍ଡାର ମୁଁ ମୋ ଲକ୍ଷ୍ମୀ ଭଣ୍ଡାରକୁ ପ୍ରତ୍ୟେକ ଦିନ ବହୁତ ଆଦରରେ ସହିତ ପରିଷ୍କାର ପରିଚ୍ଛନ କରେ ତା ପରେ ଯାଇ ରୋଷେଇ କଥା ଚିନ୍ତା କରେ ମୁଁ ଯେଉଁ ଭଳିଆ ପରିଷ୍କାର କରେ ଦେଖିଲେ ସମସ୍ତେ କୁହନ୍ତି ରୁଷେଇ ଘର ତୁ ଏତେ କ'ଣ ପୋଛା ପୋଛି କରୁଛୁ ରୁଷେଇ ଘର ନୁହେଁ ପରା ସିଏ ଲକ୍ଷ୍ମୀ ଭଣ୍ଡାର ଲକ୍ଷ୍ମୀକି ଯେତେ ପରିଷ୍କାର ପରିଚ୍ଛନ କରି ରଖିବୁ ସେତେ ଭଲ ରାନ୍ଧିବା ପାଇଁ ରୁଷେଇ କରିବା ପାଇଁ ଭଲ ଲାଗିବ ବେଲା ବାସନଟା ଆମେ ନିଜେ ଖାଉଛେ ସେଥିରେ ପରିଷ୍କାର ପରିଚ୍ଛନ କରି କରିବୁନି ତ ରଖିବ କିଏ ସେ ସବୁ ଜିନିଷକୁ ଆମେ ଏଭଏଟ କରିବାଟା ଭଲ ନୁହେଁ ସେଥିପାଇଁ ମୁଁ ସମସ୍ତଙ୍କୁ କୁହେ ଆଗେ ରୁଷେଇ ଘର ପରିଷ୍କାର ପରିଚ୍ଛନ କରିବ ତା ପରେ ରୋଷେଇ ଘରକୁ ଯିବ ରୁଷେଇ କରିବ ନ କରିବ ସେଇଟା ପଛରେ ଚିନ୍ତା କରିବା ଆଗେ ପରିଷ୍କାର କରିବ ତା ପରେ ରୋଷେଇ କରିବ ଶାନ୍ତି ମନରେ ବସି ଖାଇବ